ମୁଁ ମୋବାଇଲରେ ୟୁଟ୍ୟୁବ ଖୋଲିଛି ୱାଟସ୍ଅପ ଫେସ୍ବୁକ ଇନଷ୍ଟା ମୁଁ ଫେସବୁକରେ ବି ଫଟୋ ଛାଡ଼େ ଲାଇକ ବହୁତ ଆସେ କମେଣ୍ଟ ମେସେଜ ମେସେଞ୍ଜରରେ ମେସେଜ ପଠାନ୍ତି ୱାଟସ୍ଅପରେ ୱାଟସ୍ଅପରେ ଷ୍ଟାଟସ ଦିଏ ୟୁଟ୍ୟୁବରୁ ୟୁଟ୍ୟୁବରେ ଫଟୋ ଇନଷ୍ଟାରେ ଭିଡ଼ିଓ କରିକି ଛାଡ଼େ ଇନଷ୍ଟାର ଭିଡ଼ିଓ ଲାଇକ ବହୁତ ଆସେ ଇନଷ୍ଟା ଭିଡ଼ିଓକୁ ମୋର ବହୁତ ପସନ୍ଦ କରନ୍ତି ଇନଷ୍ଟାରେ ମୁଁ ଫଟୋ ଛାଡ଼େ ଇନଷ୍ଟାରେ ଯେଉଁ ଯେଉଁ ଜାଗାକୁ ମୁଁ ବୁଲିବାକୁ ଯାଇଛି ସେଇ ଜାଗା ଗୁଡ଼ାକରେ ଫଟୋ ଉଠେଇକି ଆଣି ପଛରେ ପୋଷ୍ଟ କରେ ଇନଷ୍ଟାରେ

ଫେସବୁକରେ ଫଟୋ ଛାଡ଼େ ବହୁତ ଲାଇକ ଆସିଛି କମେଣ୍ଟ ବି ଆସିଛି ଇନଷ୍ଟାରେ ରେ ବି ବହୁତ ଲାଇକ ଆସିଛି କମେଣ୍ଟ